କୁମୁରା ରେଟ୍ କେତେ ଅଛି କୋଡ଼ିଏ ଆମର ଏଇଠି ଭୋଜି ଅଛି ତ ଆମ ଘରେ ହେଲେ ରୋ ରେଟ୍ କମେଇଲେ ହବନାଇଁ ଗୋଟେ କୁଇଣ୍ଟାଲ୍ ଦରକାର ଆଉ ବାଇଗଣ ଅଛି ହୁଁ ହୁଁ ହୁଁ ବାଇଗଣ ଅଛି ବାଇଗଣ ରେଟ୍ କେତେ ଅଛି

ହୁଁ ହୁଁ ଆଉ ଆଲୁ ଅଦା ଅଛି ନା ହଁ ରେଟ୍ କହିଲ ଆଦା ସତୁରି ହୁଁ ସେଇଟା ପଚାଶ କର ଉଁ ଅଦା ଗୋଟେ ପାଞ୍ଚ କେ ଜି ଦରକାର ବେଶୀ ବଡ଼ ଭୋଜି ନାଇଁ ଛୋଟ ଭୋଜି ଗୋଟେ

ନାଇଁ ଟିକିଏ ରେଟ୍ କମାଇ ଦିଅ ବୋଲେ ବେଶୀ ସାମାନ ନେବି ତ ହୁଁ ଆଉ କ'ଣ ଦରକାର ତୁମର ହୁଁ ମଟର ଅଛି ନା ମଟର ପତ୍ର କୋବି ପତ୍ର କୋବି ଅଛି ହୁଁ ସେଇ ରେଟ୍ କେତେ ଅଛି ପତ୍ର କୋବି ରେଟ୍ ପତ୍ର କୋବି ଗୋଟେ କୁଇଣ୍ଟାଲ୍ ଦରକାର କୋଡ଼ିଏ ନାଇଁ ପନ୍ଦର କୁହ ଆଉ କରୁନ ପନ୍ଦର

ହଁ ହଁ ହଁ ଟିକିଏ ରେଟ୍ କମେଇ କରି କୁହ ହେଲେ ମୁଁ ଆସୁଛି ହେଲା ଆଉ ଟୋମାଟ ଟୋମାଟ ଅଛି ନା କିଲୋ କେତେ

ଉଁ ଟିକିଏ ଟି ହାଁ ହାଁ ହାଁ ଉଁ ପଠେଇ ଦେଲେ ଭଲ ହେଇଥାନ୍ତା ରୁହ ଟିକିଏ ଟିକିଏ ରୁହ ଆଉ ଗୋଟେ ପଚାରିଦେବି ଆଉ କ'ଣ ଅଛି ଅ ହ ଆଉ ପୋଟଲ ଅଛି ନା ହାଁ ପୋଟଳ କୋଡ଼ିଏ କେ ଜି ରେଟ୍ ରେଟ୍ କେତେ ପକାଉଛ ସେଇଟା ଚାଳିଶ ଟିକିଏ କମ କରନ୍ତୁ

ହଁ ହଁ ହଉ ଦିଅନ୍ତୁ କେତେବେଳେ ଆସିବି ହଁ ହଁ ହଁ ଆଜ୍ଞା ନମସ୍କାର ରଖୁଛି ହଁ ଆସୁଛି ହୁଁ